ମୁଁ ମୋର ସାମାନ ପତ୍ର ଟିକେ ରହି ଯାଇଛି ଆପଣ ଦୋକାନରେ ଟିକେ ସେଲିଂ କରିବେ କି

ଆଚ୍ଛା ଆପଣ ବହୁତ ଟିକେ ମାଲ୍ ରହି ଯାଇଛି ନା ଆପଣ ଦେଖନ୍ତୁ ମୁଁ ଟିକେ କମ୍ ଦାମ୍ରେ ଦେବି ଆପଣ ଟିକେ ଆଚ୍ଛା ଆପଣ ଟିକେ ଜଣେଇବେ ଜଲ୍ଦି ନ ହେଲେ ମୁଁ ଆଉ କୁଆଡ଼େ ସାମାନ୍ ପଠେଇବି ନା ଆପଣ ଟିକେ ଜଲ୍ଦି ଜଣେଇବେ ଠିକ୍ ଅଛି ଆଉ କ'ଣ କ'ଣ ସାମାନ୍ ଟିକେ ଦରକାର ଅଛି କହିବେ ମୋ ପାଖରେ ଅଛି କପଡ଼ା ପ୍ରଡକ୍ଟଠୁ ନେଇ କି ରାସନ୍ ସାମଗ୍ରୀ ସବୁ କିଛି ଅଛି ଆପଣ ଯାହା କହିବେ ମୁଁ ଠିକ୍ ଦରଦାମ୍ରେ ମୁଁ ଆପଣଙ୍କୁ ଦେବି କ'ଣ କହୁଛନ୍ତି ଆଚ୍ଛା ଆଚ୍ଛା ଆପଣଙ୍କ ନାଁଟା ଟିକେ କହିଲେ ଆଚ୍ଛା ଆଚ୍ଛା ମୁଁ ଆପଣଙ୍କୁ ଦେବି ଠିକ୍ ରେ ଆପଣଙ୍କୁ ମୁଁ ଦେଇ ଦେଲେ ଆପଣ ହୋଲ୍ସେଲ୍ ଛାଡ଼ିବେ ତ ଆପଣ କେବେ ଆସିବେ ଆଉ ନେବା ପାଇଁ ଆଚ୍ଛା ଆଚ୍ଛା ଠିକ୍ ଅଛି ମୁଁ ଆପଣଙ୍କୁ ହଁ ଦେବି କପଡ଼ା ପତ୍ର ହଁ ହେଲା ହେଲୋ ବୁଝି ପାରୁଛନ୍ତି ମାଡାମ୍ ଠିକ୍ ଅଛି ଆଚ୍ଛା ମୁଁ ଫେରେ ଆପଣଙ୍କୁ ଆଉ ଥରେ କଲ୍ କରି ଦେବି ଆଉ ମୁଁ ତ ଏଇ ଲକ୍ଷେ ଦେଢ଼ଲକ୍ଷ ଭିତରେ ଦେବି କାରଣ ମୁଁ ସୁନା ଜିନିଷ ବିକେନି ମାନେ ଗୋଦାମ୍ରୁ ମାଲ୍ ଯେମିତି

ବୁଝି ପାରୁଛନ୍ତି ହଁ ସେଇ ଦିନ ହେଲେ କେମିତି ଚାଲିବ ଆଚ୍ଛା ଠିକ୍ ଅଛି ତାହେଲେ ଆଉ କ'ଣ କ'ଣ ସବୁ ଅଛି ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ ଅଛି